ମ୍ୟାମ ଆପଣ ଭେଜିଟେବଲ କହୁଛନ୍ତି କି ଆପଣଙ୍କ ପାଖରେ କୋଉ କୋଉ ପରିବା ଆଭେଲେବୁଲ ଅଛି ତ ରେଟ କେଉଁଥିର ରେଟ କିଭଳି ଅଛି ରେଟ ଟିକେ ଅଧିକା ହୋଇଯାଉଛି ଟିକେ କମେଇକି ଦେଇ ପାରିବେକି ମୁଁ ଆପଣଙ୍କ ପାଖରୁ ବହୁତ ପରିବା ନେବାର ଅଛି ସେଇଟା ବି ଅଧିକା ରେଟ ହୋଇଯାଉଛି ଟିକେ କମ କଲେ ହେବ କୋବି ଯଦି ଷାଠିଏ କୋବି ଷାଠିଏ କହୁଛନ୍ତି ଟିକେ କମ କଲେ ହେବନି ହଁ ଯେ ଆମ ବହୁତ ପରିବା ଦରକାର ଥିଲା ତ ଟିକେ ଟିକେ କମ ରେଟ୍ରେ ଦେଲେ ଆମେ ଆପଣଙ୍କ ପାଖରେ ସବୁ ପ୍ରକାର ପରିବା ନେଇପାରିବୁ କୋବି ତ ଷାଠିଏ କହୁଛନ୍ତି ଷାଠିଏରୁ ଟିକେ କମ କରନ୍ତୁ କୋବି ମୋର ଆଠ କେ ଜି ଦରକାର ଅଛି ଆଠ କେ ଜି କୋବି ଆଠ କେ ଜି ଟମାଟୋ ପନ୍ଦର କେ ଜି ଆଳୁ କୋଡ଼ିଏ ଆଳୁ କୋଡ଼ିଏ କେ ଜି ଆଜ୍ଞା